ହେଲୋ ହଁ ନମସ୍କାର କିଏ କହୁଛନ୍ତି ହଁ ହଁ ଆଜ୍ଞା ନମସ୍କାର ଠିକ୍ ସମୟରେ କରିଲ

ହଁ ଆଜ୍ଞା ହଁ ହଁ ହେଲେ ମୋର ବି ଗୋଟେ କାମ ରହିଯାଇଛି ତୁମ ପାଖରେ ହେଲେ ତୁମର ନମ୍ବର ମୁଁ ବି ପାଇପାରିଲି ନାହିଁ ଠିକ ସମୟରେ ତୁମେ ଫୋନ କଲ ଯାହାହେଉ ଭଲ ହେଲା ବିରିୟାନୀ ଅଛି ଆଉ ଡାଲମା ଭାତ ଏଗୁଡ଼ାକ ସବୁ ଆମର ଅଞ୍ଚଳରେ ତ ବିରିୟାନୀ ମୁଖ୍ୟ କି ନାହିଁ ସେଟା ପାଇଁ ବିରିୟାନୀ ଟିକେ ବେଶି ଇଏ କରୁ କ'ଣ କହିଲେ ବିରିୟନୀ ମାନେ ପ୍ଲେଟକୁ ୱାନ୍ ଟ୍ୱେଣ୍ଟି ନେଉଛୁ ସେଇଟା ଟିକେ ରେଟ୍ ପଡ଼ିବ ୱାନ୍ ସେଭେଣ୍ଟି ପଡ଼ିିଯାଉଛି ସେଟା ହଁ ହଁ ପାଖରେ ଦୁଇଟା ହୋଟେଲ ଦେଇଦଲେଣି କି ନାଇଁ ସେଇଟା ପାଇଁ ମୁଇଁ ଟିକେ ବଡ଼ କରିବି ବୋଲି ଭାବୁଛି ଆଉ ମୋତେ ଦୁଇଟା ପିଲା ଦରକାର ଅଛି ସେଟା ଟିକେ ତୁମର ନ୍ୟୁଜ୍ ପେପର୍ରେ ବାହାର କଲେ ଟିକେ ଭଲ ହୁଅନ୍ତା କହୁଥିଲି ଯଦି ରୋଷେଇବାସ କରିବେ ରୋଷେୟା ବୁଝିପାରିଲେ କି ନାହିଁ ହଁ ଟେନ୍ଥ୍ କ୍ଲାସରୁୁ ଇଏ କ୍ଲାସ୍ ପଢ଼ିଥିବାର ଅଛି ବୁଝିପାରିଲେ କି ନାଇଁ କାମ କ'ଣ କହିଲେ ହୋଟେଲରେ ତ ଏମିତି ରୋଷେଇବାସ କରିବେ ଆଉ ତାଙ୍କର ପିଆପିଇ ଟିକେ କମ୍ ଥିବାର ଅଛି ସାଲାରୀ ବାର ହଜାର ପାଞ୍ଚଶହ ରହୁଛି ହଁ ରେଜିଷ୍ଟ୍ରେସନ ପାଇଁ କ'ଣ ତୁମକୁ କେତେ ଦେବାକୁ ପଡ଼ୁଛିି କି ନାଇଁ ଆଜ୍ଞା ହେଲେ ଫାଷ୍ଟ ବି ନଅଶହ ଅଣଚାଳିଶ ଟଙ୍କା ଦେବାକୁ ପଡ଼ିବ ହେଲେ ମୋର ଫଟୋ ବି ନିଆଯିବ କେମିତି ହଁ ହେଲେ ଟିକେ ବାହାର କରିଦେବେ ହେଲା ଆଜ୍ଞା ମୋର ଇଏ ଗୋଟେ ହେଲେ ମୋ ନିଜର ଆଡ୍ରେସ୍ ସବୁ ଦେବାକୁ ପଡ଼ିବ ମାନେ ମୋର ଆଡ୍ରେସ୍ ସବୁ ଦେବାକୁ ପଡ଼ିବ କି କହୁଛି ଆମର ହୋଟେଲର ଫଟୋ ଫଟୋ ସବୁ ନେଇଯିବକି କେମିତି ବାକି କିଛି ଅସୁବିଧା ନାହିଁ ପରା ହୁଁ ହୁଁ ହଁ ହଁ ଫଟୋ କେତେଟା ଦେବାକୁ ପଡୁଛି ହଁ ହେଲେ କେତେବେଳେ ଏଇଟା ବାହାର ହେବ କାଲି କାଲି କଥା ଏକା ନାହିଁକିି ଆଗରେ ପଇସା ଦେଲାପରେ କାଲିକୁ ବାହାର କରିବ ନାହିଁ କି ପଇସା ଦେଲା ପରେ ହିଁ ବାହାର କରିବ ନହେଲେ ନାଇଁ ହଉ ଠିକ୍ ଅଛି ଏଇଠି ଦୋକାନରେ ଟିକେ ଏଠି ଆମର ଭାଇ ଜଣେ ହେଲେ କ'ଣ ବିରିୟାନୀ ନେବେ କହୁଛନ୍ତି ତୁଳସୀ ଭାଇ ଏ ୱାନ୍ ଥାର୍ଟି ଅଛି ଟିକେ ରୁହ ଆମେ ପରେ କଥା ହେବା ଆସ ଫ୍ରିରେ କଥା ହେବା ଆମର ହୋଟେଲ